ମୁଁ ପଢ଼ିଥିବା ଶେଷ ପୁସ୍ତକଟି ହେଉଛି ଲୁସନ ଜିକେ ଯାହାକି ଦୁଇହଜାର ତେଇଶର ନୂଆ ଏଡ଼ିସନ ଥିଲା ସେହିଟା ସେଥିରେ ବିଭିନ୍ନ ପ୍ରକାର ଜିକେ ଜିକେ ସାଧାରଣ ଜ୍ଞାନ ସହ ସାଧାରଣ ସାଇନ୍ସ ବିଜ୍ଞାନ ମଧ୍ୟ ଥିଲା ସାଧାରଣ ସାଧାରଣ ଜ୍ଞାନରେ ଆମର ଥିଲା ଇତିହାସ ଥିଲା ଇତିହାସ ଭୂଗୋଳ ଥିଲା ଇତିହାସ ଭୂଗୋଳ ଭୂଗୋଳର ମାନେ ଭାରତର ଷ୍ଟ୍ରକଚର ହରିକା ସବୁ ଥିଲା ଏବଂ ତା'ପରେ ଆମ ଇତିହାସରେ ଇତିହାସରେ ସବୁ ଥିଲା ଆମର ମଧ୍ୟମ ଧରଣର ଇତିହାସ ପୁରାତନ ଇତିହାସ ନୂତନ ଧରଣର ଇତିହାସ ଏହି ପୁସ୍ତକଟି ଆମର ସମସ୍ତ ସମସ୍ତ ଯେତକ ସବୁ ସରକାରୀ ଚାକିରି ଯେଉଁମାନେ ସରକାରୀ ଚାକିରି କରିବାକୁ ଇଚ୍ଛା କରୁଛନ୍ତି କିମ୍ବା ରେଲୱେ ଚାକିରି କରିବାକୁ ଇଚ୍ଛା କରୁଛନ୍ତି ବ୍ୟାଙ୍କିଂ ଚାକିରି କରିବାକୁ ଇଚ୍ଛା କରୁଛନ୍ତି ଏହି ପୁସ୍ତକଟି ହେଉଛି ସମସ୍ତଙ୍କ ପାଇଁ ଉପଯୁକ୍ତ ଏବଂ ଲାଭଦାୟକ ଏହି ପୁସ୍ତକ ଅନୁସାରେ ଏହି ପୁସ୍ତକ ଅନୁସାରେ ମୁଁ ମୋର ଲକ୍ଷ୍ୟସ୍ଥଳକୁ ପହଞ୍ଚିବାକୁ ଅଗ୍ରଗତି କରୁଛି ଏହା ଏହି ପୁସ୍ତକ ପଢ଼ି ମୁଁ ବହୁତ ଗୁଡ଼ିଏ ଲାଭବର୍ତ୍ତ ହୋଇଛି